ସାର୍ କିଏ କହୁଥିଲେ ହଁ ହଁ ଶୁଭ ଭାଇ କୁହନ୍ତୁ ହଁ ଭାଇ ଖୋଲା ଅଛି ଆଜ୍ଞା ଆସୁ ନାହାନ୍ତି ଏବେ ଫେସିଆଲ୍ ପାଇଁ ଏବେ ଅଫର୍ ଚାଲିଛି ଆମେ ଟେନ୍ ପରସେଣ୍ଟ ଡିସ୍କାଉଣ୍ଟ ଅଛି ଏବେ ଆଉ ରେଗୁଲାର କଷ୍ଟମର ହଁ ରେଗୁଲାର କଷ୍ଟମର ପାଇବେ ପାଞ୍ଚ ପରସେଣ୍ଟ ଏକ୍ସଟ୍ରା ଡିସ୍କାଉଣ୍ଟ ଦିଆହେଉଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନୂଆ ଷ୍ଟକ୍ରେ ଆସିଛି ଆପଣ ଦେଖନ୍ତୁ ଆସିକି ପୁଅକୁ କେତେ ବର୍ଷ ଝିଅକୁ କେତେ ବର୍ଷ ତା'ହେଲେ ଆସନ୍ତୁ ନୂଆ ଷ୍ଟକ ଆସିଛି ଦେଖନ୍ତୁ ଆପଣ ତ ରେଗୁଲାର କଷ୍ଟମର ପାଇଁ ଆମେ ପନ୍ଦର ପରସେଣ୍ଟ ଡିସ୍କାଉଣ୍ଟ ଦେଉଛୁ ରେଗୁଲାର କଷ୍ଟମର ପାଇଁ ଆମେ ସମସ୍ତଙ୍କ ପାଇଁ ଦଶ ପରସେଣ୍ଟ ଡିସ୍କାଉଣ୍ଟ ଆପଣଙ୍କ ପାଇଁ ପନ୍ଦର ପରସେଣ୍ଟ ଡିସ୍କାଉଣ୍ଟ ଅଛି ଆସନ୍ତୁ ଦେଖିବେ ଏଠି ଆସନ୍ତୁ ଆପଣ ଆପଣଙ୍କ ବଜେଟ କେତେ ଅଛି କୁହନ୍ତୁ ଆମେ ସେଇ ହିସାବରେ ଦେଖି ଦେଇ ଦେବା ଆଉ ଆପଣଙ୍କ ବଜେଟ ତା'ହାଲେ ହଜାର ଟଙ୍କା ହଜାର ଆସନ୍ତୁ ଦେଖି ଦେବା ଆଉ ଆପଣଙ୍କ ପୀଇଁ ଏକ୍ସଟ୍ରା ପାଞ୍ଚ ପରସେଣ୍ଟ ନ ହେଲେ ଡିସ୍କାଉଣ୍ଟ କରିଦେବା ଆପଣ ଯାହା ହେଲେ ବି ଆମର ଡେଲି କଷ୍ଟମର୍ ଆଜ୍ଞା ସବୁ ସବୁ ପ୍ରକାର ମଡ଼େଲ ଆସିଛି ପିଙ୍କ ଆସିଛି କଟନ୍ ଆସିଛି ହଁ ଚୁନରି ବି ଆସିଛି ଥଣ୍ଡାରେ ଆମର ସୁଇଟର୍ ଆସିଛି ଗ୍ଲୋବସ୍ ଆସିଛି ମଫଲର୍ ଆସିଛି ଆଉ କ୍ୟାପ୍ ଆସିଛି ଜୁରାଫ୍ ଆସିଛି ଜ୍ୟାକେଟ୍ ଆସିଛି ଯାହା ନେଇ ପାରିବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଯାହା ଖୋଜିବେ ଲେହେଙ୍ଗା ଲେହେଙ୍ଗା କଟନ୍ର ସିଲକ୍ର ଆସିଛି ଜବରଦସ୍ତ କମ୍ବିନେସନ୍ ଅଛି ଆସୁ ନାହାନ୍ତି ଆସନ୍ତୁ ଦେଖନ୍ତୁ ଥରେ ଆମ ମାଲଟା ପ୍ରଡକ୍ଟ ଦେଖନ୍ତୁ ଦେଖିଲା ପରେ ତ ଆପଣ ରହିବେ ଏଇଠି ଆମର ତ ଆପଣ ନା ଆମର ତ ଡେଲି କଷ୍ଟମର୍

ଗୋଲାପି କ'ଣ ଆପଣ ତ ଦେଖିଲେ ପ୍ରଡକ୍ଟ ଯୋଉ ଯୋଉଟା ଧରିବେ ସେଇଟା ତ ନେଇଯିବେ ଆଉ ଗୋଲାପି କ'ଣ କ'ଣ ନେବେ ହଁ ଅଛି ଆସନ୍ତୁ ଆସନ୍ତୁ ହଉ ତାହେଲେ ଆସନ୍ତୁ ଆଜ୍ଞା ରହୁଛି ହଉ ଆସନ୍ତୁ